ମୁଁ ଗୋଟେ ପ୍ୟାଣ୍ଟ ଆମେରିକାର ଆଣିଥିଲି ଜଗନ୍ନାଥ କ୍ଲଷ୍ଟରୁ ସେ ପ୍ୟାଣ୍ଟ ଆଣି କେତେ ଦିନି ପିନ୍ଧିଲା ପରେ ଏଇଟା ଭଲ ପଡ଼ିଲା ନାହିଁ ଏବଂ ରଙ୍ଗ ଉଡ଼ିଗଲା ଏବଂ ତା'ର କପଡ଼ା ବି ଏତେ ବାଗ ପଡ଼ିଲାନି ଧୋଇଲା ପରେ ସେ କପଡ଼ା ସବୁ ମଳିନ ପଡ଼ିଲା ଭଳିଆ ଲାଗିଲା ଏବଂ କପଡ଼ା ପତଳା ଶୀଘ୍ର ହେଇଗଲା ଏବଂ ସେ କମ୍ପାନୀଟା କାଇଁ କମ୍ପାନୀ ପାନ୍ ଆମେରିକାର ଲେଖା ହେଇଛି ନା କିନ୍ତୁ ସେ ଡୁପ୍ଲିକେଟ୍ ଦେଇଥିଲେ କି କଣ ମୁଁ ବି ଜାଣିପାରୁନି ଏଭଳି ଆଣି ଆମେ ଠକାମରେ ପଡ଼ିଲୁ କିନ୍ତୁ ଏଇଟା ଠିକ୍ ନୁହଁ ଲୋକମାନଙ୍କୁ ଠକେଇବା ପାଇଁ ଏଭଳି କରିବା ଠିକ୍ ହେବ ନାହିଁ